ପଶୁ ପଶୁ ମାନେ ଚରିବାକୁ କୌଣସି ପ୍ରକାର ସବୁଜ ଘାସ ପଡ଼ିଆ ର ସୁବିଧା ନାହିଁ ଏବଂ ସେ ସେମାନେ ସେମାନଙ୍କୁ ଖାଇବାର ବହୁତ ଖାଇବାର କୌଣସି ସୁବିଧା ଯୋଗାଇ ଦିଆଯାଏ ନାହିଁ ଟାଣ ଖରା ଯୋଗୁ ପଡ଼ିଆ ର ଘାସ ମଧ୍ୟ ପୋଡ଼ି ଯାଉଛି ଏବଂ ଖରାପ ଜଳବାୟୁ ଜଳବାୟୁ ର ମଧ୍ୟ ଅଭାବ ଦେଖା ଦଉଛି ଖରାର ପ୍ରଭାବ ଯୋଗୁ ଜଳ ଶୁଖି ଯାଉଛି ଏବଂ କଠିନ ପାଣିପାଗ ଯୋଗୁ ମୁଁ ସେମାନଙ୍କୁ ରହିବାର କୌଣସି ସୁବିଧା ନାହିଁ ଗାଈ ଗୁହାଳ ର କୌଣସି ସୁବିଧା ନାହିଁ ଫଳରେ ସେମାନେ ଭକ୍ଷହୀନ ହେଇ ପ୍ଲାଷ୍ଟିକ୍ ଜିନିଷ ମଧ୍ୟ ସେବନ କରନ୍ତି ଯାହାଫଳରେ କି ସେମାନଙ୍କ ଦେହ ଧୀରେ ଧୀରେ ଖରାପ ହେବାକୁ ଲାଗେ ଯେଉଁ ପଶୁ ମାନେ ଜଙ୍ଗଲରେ ରହୁଛନ୍ତି ସେମାନଙ୍କ ସେମାନଙ୍କ ମଧ୍ୟ ରହିବାର କୌଣସି ସୁବିଧା ନାହିଁ କାରଣ ମଣିଷ ମାନେ ଜଙ୍ଗଲ କାଟି ଜଙ୍ଗଲ କାଟି ଜଙ୍ଗଲକୁ ପୋଡ଼ି ଚାଷ କରୁଛନ୍ତି ଯାହାଫଳରେ କି ସେମାନଙ୍କୁ ରହିବାର ଅସୁବିଧା ଯୋଗୁ ସେ ପଶୁ ପକ୍ଷୀର ଲୋପ ଧୀରେ ଧୀରେ ହୋଇଯାଉଛି ସେମାନେ ନନ୍ଦନକାନନ କୁ ପଳାଉଛନ୍ତି ଏବଂ ଏତିକି